ହଁ ଆପଣ କିଏ କହୁଥିଲେ ହଁ

ହଁ ମ୍ୟାଡ଼ାମ କ'ଣ କ'ଣ ନେବେ ଆପଣ ଆଳୁ ବାଇଗଣ ଟମାଟର ଆଉ ଏମିତି ବହୁତ ସବୁ ପ୍ରକାର ପରିବା ରଖିଛୁ ଆଉ ହଁ ଦେଇପାରିବି ଆପଣଙ୍କର ଆଇଟମ କ'ଣ କ'ଣ ହେବ କହିଲେ ହଁ ପାଞ୍ଚଶହ ଲୋକ ଖାଇବେ ତ ହଁ ତ ଆପଣଙ୍କର ପୋଟଳ କେତେ କେଜି ଯିବ ହଁ ହଉ ଆଉ ହଁ ପୋଟଳ କିଲୋ ତ ଏବେ ଦେଖନ୍ତୁ ମାର୍କେଟ ରେ ଚାଲିଛି ତିରିଶ ଟଙ୍କା ଲେଖାଏଁ କିଲୋ ଆପଣ ଯାହା ଦେବେ ଆଉ ଡିସକାଉଣ୍ଟ କ'ଣ ମ୍ୟାଡ଼ାମ ଆମେ କ'ଣ ଆପଣଙ୍କୁ ଆଉ କେଉଁଠୁ ଆଣିକି ଦେବୁ ଆମେ ତ ଫେରେ ସେହି ଚାଷ ବାସ କରିକି ଦେଉଛୁ ଅ ହଉ କିଛି ଡିସକାଉଣ୍ଟ କରିବା ଆଉ ହଁ ପରିବା କ୍ୱାଲିଟି ଆଜ୍ଞା ଭଲ ଅଛି ଯିଏ ନେଉଛନ୍ତି ପୁରା ମନ ଖୁସି କରିକି କହୁଛନ୍ତି କି ତମ ପରିବା ପୁରା ଫ୍ରେସ ଅଛି ହଁ ହଁ ନିହାତି ମ୍ୟାଡ଼ାମ ନିହାତି ନିହାତି ଆପଣଙ୍କର କେତେ ତାରିଖରେ ଯିବ ଜିନିଷ ଗୁଡ଼ାକ ସବୁ ହଁ ତିରିଶ ତାରିଖ ତ ହଁ ବିଲାତି ଏବେ ପଚାଶ ଟଙ୍କା ଅଛି କେତେ କିଲୋ ଦରକାର ଆପଣଙ୍କୁ ଚାଳିଶ କିଲୋ ଅ ହଉ ଡିସକାଉଣ୍ଟ କିଛି କରିବା ଆଉ ବାଇଗଣ ବି ଏବେ ଅଛି ହେଲା ପଇଁତିରିଶ ଟଙ୍କା କେଜି ହଁ ହଁ ସୁଜନାଛୁଇଁ ଅଛି ଅଛି କେତେ ଦରକାର ଆପଣଙ୍କୁ ହଁ ମିଳିଯିବ ବିନ୍ସ କେତେ କିଲୋ ନେବେ ହଁ ତଥାପି ଦଶ ବାର କେଜି ହୋଇଯିବ ଆଉ ପରିବା ପାଇଁ କିଛି ଆଡ଼ଭାନ୍ସ ଦେବା ପାଇଁ ପଡ଼ିବ ହଁ ପାଞ୍ଚ ସାତ ହଜାର ଟଙ୍କା ଲେଖା ଦେଇ ଦେଇ ଥାନ୍ତୁ ଅ ହଉ ହଉ ତାହେଲେ ମୁଁ ରହୁଛି